ହ୍ୟାଲୋ ହଁ ସଙ୍ଗୀତା ତୁ କ'ଣ ଜାଗର କରିଛୁ ହଁ ମୁଁ ବି ଏଥର କରିଛି ହଁ ମୁଁ ଏଥର କରିଛି ପା ଆଉ ଆମେ ମନ୍ଦିର ଯିବା କି କାଲି ତୋର ମୋର ଓହୋ

ମୁଁ ଭାବୁଛି ସେହି ନଅଟା କି ଆଠଟା କି ନଅଟାକୁ ଯିବି ଆଉ ତୁ ମୋତେ ଟିକିଏ ମୁଁ ତୋତେ ଯିବା ପୂର୍ବରୁ ଫୋନ୍ କରିଦେବି ତୁ କହିବୁ ଆଉ ଅଛୁ କି ଘରେ କି ବାହାରକୁ ଯାଇଛୁ ଆଉ ଆ ତା'ହେଲେ ଆଉ କାଲି କେଉଁ ମନ୍ଦିର କାଲି କେଉଁ ମନ୍ଦିର ଯିବା କଥା ଭାବୁଛୁ

ହଁ ହଁ କାଲି ପୁରା ମହାଦୀପ ଉଠିବା ପରେ ଆମେ ଆସିବା ମୁଁ କେବେ ଦେଖିନି ନା ହେଉ କାଲି ତ ବହୁତ କ'ଣ ସବୁ ଭୋଗ ଆଣିଛୁ ନାହିଁ ହଁ ମୁଁ ବି ସେମିତି କାଷ୍ଠା କରେ କିନ୍ତୁ ଏହିଥର ତ ମୁଁ ପୁରା ଭଲ ସେ କରୁଛି ମୁଁ ବି ସବୁ ଭୋଗ ସବୁ ନେଇକି ଆସିଛି ଆଉ ଦୀପ ଗୋଟେ ଆଣିଛି କ'ଣ ବଡ଼ ଦୀପ ଆଣିବି ନା ଛୋଟ ଦୀପ ଆଣିବି

ହେଉ ହେଉ ଆମର ତ ଏପଟେ ଫୁଲ ହେଇଛି ସବୁ ମୁଁ ନେଇଯିବି ଆଉ ଆଉ କାଲି କ'ଣ ପୁରା ଲେଟ୍ ହେବ କି ମହାଦୀପ ଉଠିଲା ପରେ ପୁରା ଲେଟ୍ ହେବ କି ହେଉ ମୁଁ ତା'ହେଲେ ଘରେ କହିଦେଇକି ଯାଇଥିବି ଆଉ ହେଉ ହେଉ ହେଉ ତା'ହେଲେ ଆଉ ହଁ ହଁ ହେଉ ଆମେ ଭୋଗ ବି ଆମେ ସେଇଠି ଏକାଠି କରିଦେବା ଭୋଗ କରିକି ଏକାଥରେ ଖାଇଦେଇକି ଦୁଇ ଜଣ ଆସିବା ମୁଁ ତ ପଚାରିଥିଲି ସିଏ ତ ସବୁ କିଏ ତାଙ୍କର ଘର ଲୋକଙ୍କ ସହିତ ଯିବେ ଆଉ ମୁଁ ସେଇଥିପାଇଁ ତୋତେ ପଚାରିଦେଲି ଆ ତୁ ଯଦି ଫ୍ରି ଥିବୁ ମୋ ସହିତ ଯିବୁ ସେଇଥିପାଇଁ ପଚାରୁଥିଲି ହଁ ଆଉ ସେମାନେ ତ ସବୁ ଯିବେ ତାଙ୍କ ଘର ଲୋକ ସହିତ ଆଉ ଆମେ ତାଙ୍କୁ ଆଉ କାହିଁକି ଡାକିବା ଆମେ ତୋର ମୋର ପଳାଇବା ଆଉ ହେଉ ଠିକ୍ ଅଛି ମୁଁ ତା'ହେଲେ ମୋ ଗାଡ଼ି ନେବିନି ତୋ ଗାଡ଼ିରେ ପଳାଇବା ହେଉ ତୁ ତା'ହେଲେ ପଳାଇଆସିବୁ ହେଉ ତା'ହେଲେ ଠିକ୍ ଅଛି ମୁଁ ବାହାରିକି ତୋତେ ଖାଲି ଫୋନ୍ଟା କରିଦେବି ଆଉ ହଁ ହଁ ହେଉ ରଖ